ଓଡ଼ିଆ ଭାଷାର ଇତିହାସକୁ ଯଦି ତର୍ଜମା କରିବା ଓଡ଼ିଆ ଭାଷା କାଳକ୍ରମେ ବିଭିନ୍ନ ରାଜବଂଶମାନଙ୍କ ଦ୍ୱାରା ଶାସିତ ହେଉଥିବା ରାଜ୍ୟମାନଙ୍କରେ ଏହା ବିଭିନ୍ନ ପ୍ରକାର ଭାଷା ସହିତ ମିଶି ରହୁଥିଲା ବର୍ତ୍ତମାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଆଞ୍ଚଳିକ ଭାଷା କିମ୍ବା ଅନ୍ୟ ଦେଶର ଭାଷାମାନେ ମିଶି ବିଭିନ୍ନ ପ୍ରକାର ଆକ୍ଷରିକ ଅର୍ଥ ସୃଷ୍ଟି କରୁଛନ୍ତି ଯଥା ପାର୍ସୀ ଭାଷା ମିଶିଯାଉଛି ଅନ୍ୟ ଦେଶର ଭାଷା ମିଶିଯାଉଛି ସଂସ୍କୃତ ଭାଷା ମିଶିଯାଉଛି ଯାହା ଫଳରେ ଓଡ଼ିଆ ଭାଷାକୁ ଅନ୍ୟ ଭାଷାମାନେ ପ୍ରଭାବିତ କରୁଛନ୍ତି ଆଉ ସଂପୂର୍ଣ୍ଣ ଓଡ଼ିଆ ଭାଷା ହୋଇ ରହିପାରୁନାହିଁ